ବାସ୍ ଟେକ୍ନିକାଲ୍ ଯୋଗୁ ଆମେ ଯେନ୍ତା କି ଠିକ୍ ପଢ଼୍ଲା ଟାଇମ୍ରେ ଆମକୁ ବେଶି ଅସୁବିଧା ହେସିଁ ଯଦି ଛୁଆମାନେ ପଢ଼ୁଥିବେ କିଛି କରୁଥିବେ ସେଇ ଟାଇମ୍ରେ ଲାଇନ୍ ଫାଇନ୍ କାଟି ଯାସିଁ କିଛି ଦୁକାଘଟି ଟିକେ ହେଇଗଲା ଲାଇନ୍ ଫାଇନ୍ କଟି ଯେଉଁଛି ଜେନଥିର୍ ଲାଗି କି ଆମକୁ ବହୁତ୍ ଅସୁବିଧାର ଅସୁବିଧାର ସମ୍ମୁଖୀନ ହେବାର୍ କେ ପଡ଼ୁସିଁ ଆଉ ଯଦି ବି ଫୋନ୍ରେ କାହାର୍ ସାଙ୍ଗେ କଥା ହେଉଥିବ କି ଫୋନ୍ରେ ବି କିଛି ଗୁଟେ ଭିଡିଓଟେ ଅପଲୋଡ଼ କରବାର୍ ଥିବା କିଛି ଡକ୍ୟୁମେଣ୍ଟ ଅପଲୋଡ଼ କାରବାର୍ ଥିବା ଜଲ୍ଦି ନାଇଁ ହେସିଁ ନେଟ୍ ପ୍ରୋବ୍ଲେମ୍ ବହୁତ୍ ହେସିଁ ଡାଟା ଟା ଥି କରି ବି ନେଟ୍ ନେଟୱାର୍କ୍ ର ପ୍ରୋବ୍ଲେମ୍ ଅସୁଥିସି ଯେନ୍ତିର୍ ଲାଗି କି ଆମକୁ ବହୁତ୍ ସେଇଟା ପ୍ରୋବ୍ଲେମ୍ ହେସିଁ ବେଲେ ବେଲେ ତ ଏନ୍ତା ହେଇ ଯାସିଁ ଯେନ୍ତା କି କିଛି କେତେ ଟାଇମ୍ରେ ଆମକୁ ବି ଏମର୍ଜେନ୍ସିର କିଛି ଗୁଟେ ଖୋଜିବାର୍ କେ ପଡ଼ୁଥିବା ଗୋଟେ ସେ ଟାଇମ୍ରେ ଡାଟା ନାଇଁ ଆସୁଥିବା ଡାଟା ଥାଇକି ବି ଡାଟା ନାଇଁ ଆସୁଥିବା ପ୍ଲସ୍ ଯଦି ବି ନିହାତି ଫୋନ୍ କେତେବେଲେ ସଡ଼ନ୍ଲି ସ୍ଵିଚ୍ ଅଫ୍ ହେଇଯାଉଛି ଏ ଲାଇନ୍ ଫୋନ୍ ହେଲା ତ ସେଁ କଟି ଯିବା ସେ ସବୁ ବହୁତ୍ କିଛି ଯେନ୍ତା ଏନ୍ତା କିଛି ଟେକ୍ନିକାଲ୍ ଅଛି ଯେନ୍ତି ଲାଗିକି ଆମକୁ ବହୁତ୍ ସମସ୍ୟାର ସମାଧାନ୍ କ୍ ସମସ୍ୟା ସମାଧାନ୍ କରବାର୍ ଲାଗି ସେଥିର୍ଲାଗି ଆମକୁ ଆମେ ଏଥିର୍ ଲାଗି ଟେକ୍ନିକାଲ୍ ବେଶି ଆଉ ନେଟ୍ ପ୍ରୋବ୍ଲେମ୍ ତ ପ୍ରାଏ ରହୁଛି ପ୍ରାଏ ବେଶି ଟାଇମ୍